ଆମ ଦେଶରେ ମନୋରଞ୍ଜନ ବୋଲି ବହୁତ ଗୀତ ନାଚ ଫିଲିମ ଆଉ ମନୋରଞ୍ଜନ ଯାତ୍ରା ଏମିତି ବହୁତ କିଛି ଜିନିଷ ଅଛି କି ଲୋକମାନେ ଦେଖିକି ବହୁତ ପ୍ରଶଂସା କରନ୍ତି ମନ ବି ଖୁସି ହେଇଯାଏ କି ଗୀତଟା ଶୁଣିଦେଲେ ଗୋଟେ ମନ ଦୁଃଖ ଥିଲେ ବି ମନ ଖୁସି ହେଇଯାଏ ମନୋରଞ୍ଜନ କରନ୍ତି ଆଜିକାଲିକା ଲୋକମାନେ କି ବୟସ୍କ ଲୋକମାନେ ବହୁତ ଯାତ୍ରା ଦେଖିବା ପାଇଁ ଭଲ ପାଆନ୍ତି ସେମାନେ ପଇସା ଦେଇକିନା ବି ବହୁତ ଯାତ୍ରା ଯାଇଁ ଦେଖନ୍ତି କି ଫିଲିମ ଦେଖନ୍ତି ବହୁତ ମନୋରଞ୍ଜନ କରିଦିଅନ୍ତି ମନ ଦୁଃଖ ଥିଲେ କି କଷ୍ଟ ଥିଲେ ବି ବହୁତ ଫିଲିମ କି ନାଚ କି ଗୀତ ଯାହା ବି ଦେଖିଦେଲେ ଏମିତିକା ଅଛି ମନ ଖୁସି ହେଇଯାଏ ବହୁତ ଆଉ ଏମିତିକା ଆ ମାନେ ଆକ୍ଟିଂ ଅଛି ଦେଖିଲେ କି ଲୋକଙ୍କ ଆଖିରୁ ଲୁହ ଚାଲି ଆସେ ସେମିତି ବହୁତ କିଛି ଅଛି ଲୋକମାନେ ଦେଖିବାକୁ ବହୁତ ଭଲ ପାାଆନ୍ତି ପଇସା ଖର୍ଚ୍ଚ କରିକିନା ବି ଟିକେଟ୍ କରି ଯାତ୍ରା ଲାଇନରେ ଠିଆ ହୋଇ ସବୁ ମାନେ ମନ ଖୁସି କରିବା ପାଇଁ ଯାତ୍ରା ହଲ୍ କି ଫିଲିମ ହଲ ଯାତ୍ରା ବ ଏମିତି ଅନେକ ଜାଗାକୁ ଯାଇ ଦେଖିବାକୁ ଭଲ ପାାଆନ୍ତି ଆଉ ଲୋକ ସେ ସେଥିରେ ବି ବହୁତ ଖୁସି ହୁଅନ୍ତି କି ନାଚ ଗୀତ ଦେଖିକି ତାଙ୍କ ମନଟା ଟିକେ ଆନନ୍ଦ ଲାଗେ ମନୋରଞ୍ଜନ ସିଏ କରନ୍ତି ମନ ଦୁଃଖ ଥିଲେ ବି ତାଙ୍କ ମନଟା ଖୁସି ହୋଇଯାଏ